ଗୋଟିଏ ଭଉଣୀ ଅଛି ସେ ମୋ ଠୁ ସାନ ହେଲେ ବହୁତ ମୋତେ ବଡ଼ ବୋଲି ମାନେ ଆଉ ସେ ସମସ୍ତଙ୍କଠୁ ଭିନ୍ନ ସବୁ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସହିତ ଆମ ଭାଇ ଭଉଣୀଙ୍କ ସମ୍ପର୍କ ଅଲଗା ସେ ମୋତେ ବହୁତ ମାନେ ସିଏ ମୁଁ ଯାହା କହିଲେ ବି ସିଏ କରେ ଆଉ ସିଏ ମୋତେ ଯାହା କହିଲେ ବି ମୁଁ ତା କାମଟା କରିଦିଏ କାରଣ ସିଏ ମୋତେ ବହୁତ ମାନେ ବୋଲି